ଆମ ଆଖପାଖ ଅଲିଆ ଫଲିଆ ଥିଲେ ଗୋଟେ ଜାଗାରେ କରି ସେଟା ନିଆଁ ଲଗାଇ ଦେଇଥାଉ ତା'ପରେ ଲାଟ୍ରିନ୍

ଯେ ସେଇଟା ସଫା କରିବା ପାଇଁ ଡିଟର୍ଜେଣ୍ଟ ସେଇଟା ବ୍ୟବହାର କରିଥାଉ ଡ୍ରେନ୍ ଫ୍ରେନ୍ ସବୁବେଳେ ସଫା ରଖିବା ପାଇଁ

ସବୁ କିିଛି ୟୁଜ୍ କରାଯାଇଥାଉ ଅଳିଆ ଆମ ଘର ଘର ପାଖରେ ଅଳିଆ ବଳିଆ କିଛି ନାହିଁ ସବୁ ସଫା କରି ପରିଷ୍କାର କରିଥାଉ